ହଁ ମ୍ୟାମ ଆପଣ ଫୋନ କରିଥିଲେ ହଁ କେମିତି ଓ ହଉ ତାହେଲେ ମୁଁ ତ ତା ଦେହ ମୁଁ ତ ଆମ ଘରୁକୁ ପଳାଇଆସିଛି ସେ ତ ଘରେ ଥିଲା ତା ଜେଜେବାପା ଜେଜେମାଙ୍କ ସହିତ ମୋତେ ଆଉ ହଁ ହଁ ଖାଇକି ତ ଯାଇଥିଲା ମୁଁ ଫୋନ କରିଥିଲି ହଉ ତାହେଲେ ମ୍ୟାମ୍ ଆପଣ ଗୋଟିଏ କାମ କରନ୍ତୁ ଆପଣଙ୍କ ପାଖରେ ଟିକେ ରଖିଥାନ୍ତୁ ଆପଣଙ୍କ ରୁମକୁ ଆଣିକି ମୁଁ ଇଏତ ଜେଜେବାପା ଜେଜେମାଙ୍କୁ ଫୋନ କରୁଛି ସେ ଆସିକି ଆଣିକି ମେଡ଼ିକାଲ ନେଇଯିବେ ନହେଲେ ଆପଣ ଗୋଟିଏ କାମ କରନ୍ତୁ ମେଡ଼ିକାଲ ନେଇଯାଆନ୍ତୁ ମୁଁ ଏହିଠୁ ନହେଲେ ଯାଉଛି ହଁ ହଁ ମ୍ୟାମ୍ ମୁଁ ଯାଉଛି ତା ଦେହ ବେଶି ତ ଏଇନା ଖରାପ ନାଇଁନା ହଉ ତାହେଲେ ମ୍ୟାମ୍ ଆପଣ ଗୋଟିଏ କାମ କରନ୍ତୁ ନହେଲେ କଣ ଖାଇବା ଦେଇକି ତାକୁ ଟିକେ ମେଡ଼ିକାଲ ଟିଫିନଟା ସେ ଖାଇକିନା ମେଡ଼ିସିନ ରେ ଖାଇକି ତାକୁ ମେଡ଼ିକାଲ ନେଇକି ଯାଆନ୍ତୁ ମୁଁ ଯାଉଛି ଏହିଠୁ ଆଉ ହଁ ମ୍ୟାମ୍ ଆଉକିଛି ପ୍ରୋବ୍ଲେମ ହୋଇଛି କି ତାର ଆଉ କିଛି କେଉଁଠି ପଡ଼ିଥିଲା ଯେଉଁ କେଉଁଠି ମୁଣ୍ଡ ଫୁଣ୍ଡ କେଉଁଠି ବାଜିନି ତ ହଉ ତାର କିଛି ଖଣ୍ଡିଆ ଖାବରା ହୋଇନି ନା ଉଁ ଦେହରେ ଜ୍ୱର ହୋଇଛି ଜୋରରେ ତାତିଛି ନା ଆପଣ ଟେଷ୍ଟ ହେରିକା କରିଥିଲେ ଅଧିକ ଅଛି ତାହେଲେ ଆପଣ ମ୍ୟାମ୍ ତାକୁ କଣ ଖାଇବାପତର ଦେଇକି ମେଡ଼ିକାଲଟା ଆଣନ୍ତୁ ନିଅନ୍ତୁ ମୁଁ ଏହିଠୁ ଯାଉଛି ମ୍ୟାମ୍ ଯାଉଛି ଘରୁ ଆଉ ଟିକେ ମୋର ଲେଟ୍ ହେବ ଆପଣ ଟିକେ ନେଇକି ରଖିଥାନ୍ତୁ ଆପଣଙ୍କ ପାଖରେ ମ୍ୟାମ୍ ହଁ ମ୍ୟାମ୍ ଟିକେ ନେଇଯାଆନ୍ତୁ ଯାହା ଖର୍ଚ୍ଚ ହେବ ବରଂ ମୁଁ ଫୋନପେ କରିଦେବି ଆପଣଙ୍କ ପାଖକୁ ଆପଣ ଟିକେ ମ୍ୟାମ୍ ନେଇକି ଯାଆନ୍ତୁ ତା ଦେହଟା ବି ଖରାପ ଅଛି ଜ୍ୱର ମୋତେ କାଇଁ କହିନଥିଲେ କେହି ସେ ବି କହିନଥିଲା ହଁ ତାହେଲେ ମ୍ୟାମ ମୁଁ ବାହାରିଗଲିଣି ଆପଣ ଆସନ୍ତୁ ହଉ ତାହେଲେ ମ୍ୟାମ ମୁଁ ରଖୁଛି ଯାଉଛି ଆଜ୍ଞା